ମୋର ଗୋଟିଏ ଜୀବନରେ ଗୋଟିଏ ବଡ଼ ସଫଳତା ହେଲା ଆଉ ଗଲା ପଞ୍ଚାୟତ ଇଲେକ୍ସନରେ ଯେ ଆମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଆଉ ଆଦିବାସୀ ରିଜର୍ଭ ହୋଇଗଲା ଆଉ ଆମେ ଜେନେରାଲ କାଷ୍ଟ ଆମେ ଠିଆ ହୋଇପାରିବୁନାହିଁ ତେଣୁ ମୁଁ କ୍ୟାଣ୍ଡିଡେଟ୍ ଦେଲି ଗୋଟିଏ ଆଦିବାସୀ ମହିଳା ଗୋଟିଏ ଆଦିବାସୀ ମହିଳା ସରପଞ୍ଚ ଗୋଟିଏ ଆଉ ଆଦିବାସୀ ସମିତି ସଭ୍ୟ ମହିଳା ଗୋଟିଏ ସମିତି ସଭ୍ୟ ପ୍ରାର୍ଥୀ ତେଣୁ ଏହି ଯେଉଁ ଲଢ଼େଇ ହେଲା ମୁଁ କିନ୍ତୁ ଠିଆ ହୋଇନାହିଁ ମୋ' ନାଁରେ କିନ୍ତୁ ଲଢ଼େଇ ହେଲା ସେମାନେ ତ ଆଦିବାସୀ ଲୋକ ମୋ' ନାଁରେ ଭୋଟ୍ ହେଲା ପ୍ରାୟ ତ୍ରିମୁଖୀ ପ୍ରତିଦ୍ଵନ୍ଦିତା ପ୍ରବଳ ପ୍ରତିଦ୍ଵନ୍ଦିତା ହେଲା ଏହି ପ୍ରବଳ ପ୍ରତିଦ୍ଵନ୍ଦିତାରେ ଆଉ ବହୁତ ପଇସା କାରବାର ହେଲା ବହୁ ହୋ ହା ପାଟିତୁଣ୍ଡ ଗଣ୍ଡଗୋଳ ପ୍ରବଳ ଭିତରେ ଏବଂ କଣ୍ଟେଷ୍ଟ କ୍ଲିନ୍ କଣ୍ଟେଷ୍ଟ ଭିତରେ ଆମେ ଆମର ଯେଉଁ କ୍ୟାମ୍ପେନିଂ ହେଲା ଦୃଢ଼ଭାବରେ କ୍ୟାମ୍ପେନିଂ ହେଲା ମା' ଭଉଣୀମାନେ ଆଉ ସବୁ ଅଛନ୍ତି ଆଦିବାସୀ ହରିଜନ ଯେତେ ଅଛନ୍ତି ସମସ୍ତେ ଆମକୁ ଛାତ୍ର ଯୁବକ ମହିଳା ଆଉ ସମସ୍ତେ ଆମକୁ ସମର୍ଥନ ଦେଲେ ବିପୁଳ ମାତ୍ରାରେ ଏବଂ ଆମେ କ୍ଲିନ୍ ପୂରା ମାତ୍ରାରେ ବିପୁଳ ସଂଖ୍ୟାରେ ଆମେ ଜୟଯୁକ୍ତ ହେଲୁ ଜୟଯୁକ୍ତ ହେଲୁ ମୋର ଆମର କ୍ୟାଣ୍ଡିଡେଟ୍ ଜିତିଲେ ଯେ ସେଇଟା ମୋର ବିଜୟ ହେଲା ଭୋଟ୍ ଆକ୍ଚୁଏଲି ମୁଁ ଲୋକଙ୍କୁ ମାଗୁଥିଲି ମୋର ଗୋଟିଏ ବଡ଼ ବିଜୟ ହେଲା ଏଇଟା ଗୋଟିଏ ବଡ଼ ସଫଳତା ମୋର ମୋ' ଜୀବନରେ ଗୋଟିଏ ବଡ଼ ସଫଳତା ମୋ' ନାଁରେ ଇଲେକ୍ସନ ଲଢ଼ାହେଲା ସେମାନେ ଜିତିଲେ ସେ ସରପଞ୍ଚ ହେଲେ ସମିତି ସଭ୍ୟ ହେଲେ କିନ୍ତୁ ଇଲେକ୍ସନ ଲଢ଼ାହେଲା ମୋ' ନାଁରେ ଖର୍ଚ୍ଚବାର୍ଚ୍ଚ ଅବଶ୍ୟ ମୁଁ କଲି ସେମାନେ କିଛି କଲେନାହିଁ ମୋ' ନାଁରେ ନିର୍ବାଚନ ଲଢ଼ା ହେଲା ଆରେ ମୋର ମୋର ଗୋଟିଏ ବଡ଼ ସଫଳତା ସେଇଟା ଏବଂ ଯେଉଁ ସମିତି ସଭ୍ୟଟି ମୋର ଜିତିଲା ସେ ଯେଉଁ ସମିତି ସଭ୍ୟଟି ଜିତିଲା ସିଏ ଆମର ବ୍ଲକ୍ ଚେୟାରମ୍ୟାନ୍ ବି ଆଦିବାସୀ ମହିଳା ଏବଂ ଯେଉଁ ଆଦିବାସୀ ସମିତି ସଭ୍ୟ ଜିତିଲା ସେ ବି ଆଦିବାସୀ ମହିଳା ଏବଂ ମୋର ସମିତି ସଭ୍ୟଟି ବ୍ଲକ୍ ଚେୟାରମ୍ୟାନ୍ ହେଲା ଏଇଟା ଗୋଟିଏ ମୋର ବଡ଼ ସଫଳତା